ଆମର ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମାନେ ଆମର ଗଛ ଯେମିତି ଭଲ ଭାବରେ ଡେଭ୍ଲପ୍ କରିବ ହୃଷ୍ଟ ପୃଷ୍ଟ ହେବ ଆମେ ସେ ବିଷୟରେ ଆମେ ଯୋଉ କୃଷି ବୈଜ୍ଞାନିକ ମାନଙ୍କଠୁ ଜାଣିପାରୁ ଆଉ ଆମର ଆଜିକାଲି ସୋସିଆଲ୍ ମିଡ଼ିଆ ସବୁକିଛି ହାତରେ ସୁବିଧା ହେଇଗଲା ମାନେ ଏମିତିକି ଫୋନ୍ ୟୁଟ୍ୟୁବ୍ ମାରିକି ଆମେ ସେଥିରୁ ବି ବହୁତ କିଛି ତଥ୍ୟ ଜାଣିପାରୁ ଆଉ ଆମର ଯୋଉଠୁ ଗଛ କିଣୁ ଆମେ ଏ ଯୋଉ ନର୍ସରୀରୁ ନର୍ସରୀ ଓନର୍ ସିଏ ବି କିଛି ପରାମର୍ଶ ଦିଅନ୍ତି ଗଛ ଆଉ କେମିତି କ'ଣ କ'ଣ ଦେଲେ ସବୁ ଗଛ ଟିକେ ହୃଷ୍ଟ ପୃଷ୍ଟ ହେବ ଭଲ ପନିପରିବା ଗଛ ହେଇଥିଲେ ଭଲ ପନିପରିବା ଟିକେ ଫଳିବ ଆଉ ଫୁଲ ଗଛ ହେଇଥିଲେ ବି ଭଲ ଫୁଲ ଟିକେ ହେବ ଏଇସବୁ ଆମେ ତାଙ୍କଠୁ ପାଇଥାଉ ଆଉ ୟୁଟ୍ୟୁବ୍ ଦେଖିକି ତ ଆଜିକାଲି ସୋସିଆଲ୍ ମିଡ଼ିଆରେ ସବୁକିଛି ଜାଣି ହେଉଛି ୟୁଟ୍ୟୁବ୍ ଦେଖିକି ଜାଣିପାରୁ କୃଷି ବୈଜ୍ଞାନିକ ଭଲ ଭଲ ତଥ୍ୟ ଦେଇଥାନ୍ତି ଗଛରେ କ'ଣ କ'ଣ ସବୁ ଉନ୍ନତମାନର ବିହନ କେମିତି ପୋତିିବା ଆଉ ତା'ର କେମିତି ଯତ୍ନ ନେବା ତାକୁ କ'ଣ ଖାଦ୍ୟ ପାଣି କ'ଣ କ'ଣ ସବୁ ମାନେ ପାଣି ଦେବା ସାର ଦେବା ଆଉ ଆମର ଗଛମୂଳରେ ଯୋଉ ଗୋବର ପିଡ଼ିଆ ସାର ଏସବୁ ଆଉ ପଚାସଢ଼ା ପତ୍ର ଫୁଲ ପତ୍ର ଏସବୁ ଉଦ୍ଭିଦ ପାଇଁ ଯେହେତୁ ଭଲ ମାନେ ତା'ର କମ୍ପୋଷ୍ଟ୍ ଭଳିଆ କାମ କରେ ଗୋଟେ ଭଲ ସାର ଉନ୍ନତମାନର ସାର ତା'ର ଆଉ ସେଇଟା ବି ଗଛମୂଳରେ ଦେଇପାରିବା ଭଲ ଉଦ୍ଭିଦ ବୃଦ୍ଧି ହେବ ଗଛ ଭଲ ବଢ଼ିବ